ନକ୍ଷତ୍ର ବ୍ରହ୍ମାଣ୍ଡ ବିଷୟରେ ଅଧ୍ୟୟନ କରି ଆମେ ବହୁତ କିଛି ଶିଖିପାରିବା ଗ୍ରହ ନକ୍ଷତ୍ରମାନଙ୍କୁ ଅନୁମାନ କରି ତାରିଖ ବର୍ଷ ଏବଂ ଋତୁମାନଙ୍କ ବିଷୟରେ ଜାଣିଥାଉ ଆହୁରି ମଧ୍ୟ ଋତୁ ଖରା ବର୍ଷା କୁଆପଥର ଉଲ୍କାପିଣ୍ଡ ଅଧିବର୍ଷ ମହାଜଗତର ପିଣ୍ଡ ବିଷୟରେ ଜାଣିପାରିବା ନକ୍ଷତ୍ରଗୁଡ଼ିକର ଅବସ୍ଥିତ ଜାଣିବା ଦ୍ୱାରା ଆମେ ଦିନ ରାତି କିପରି ହୁଏ ଋତୁ ପରିବର୍ତ୍ତନ କିପରି ହୁଏ ଚନ୍ଦ୍ରଗ୍ରହଣ ସୂର୍ଯ୍ୟପରାଗ କିପରି ହୁଏ ଏହିସବୁ କିଛି ଆମେ ଜାଣିପାର୍ସୁଁ ବୋଲି ମୁଇଁ ଭାବ୍ସିଁ